ହଁ ମୁଁ ମୋ ମୋବାଇଲି ଫୋନରେ ନ୍ୟୁଜ୍ ଫିଡ୍ କରିଅଛି ଏଇ ନ୍ୟୁଜ୍ ଫିଡ୍ କରିବା ପାଇଁ ମୋତେ ଫେସବୁକରେ ଟୁଇଟରରେ ଇନଷ୍ଟାଗ୍ରାମରେ ମେସେଜ ପ୍ରାପ୍ତ ହୋଇଥିଲା ମୁଁ ସେହି ମେସେଜେକୁ ପାଇ ବା ଏହି ଚ୍ୟାନେଲ ଗୁଡ଼ିକ ବିଷୟରେ ଜାଣିଲି ତେଣୁ ସେବେ ସେଇ ଚ୍ୟାନେଲ ଗୁଡ଼ିକର ବିଷୟରେ ଅଧିକ ଜାଣିବା ଲାଗି ମୁଁ ସେ ଚ୍ୟାନେଲର ମୁଖ୍ୟଉତ୍ସକୁ ଚେଷ୍ଟା କଲି ଜାଣିବା ପାଇଁ ତେଣୁ ମୁଁ ମୋ ମୋବାଇଲି ଫୋନରେ ଓଟିଭି ଏନଡ଼ିଟିଭି ଆଜତକ୍ ଟାଇମ୍ସ ଅଫ୍ ଇଣ୍ଡିଆ ଓ ବିବିସି ନ୍ୟୁଜ୍ ଭଳି ଚ୍ୟାନେଲ ମାନଙ୍କର ମୁଁ ଅନୁସରଣ କରିଅଛି ବା ସେହି ଚ୍ୟାନେଲ ମାନଙ୍କରେ ମୁଁ ସଦସ୍ୟତା ଗ୍ରହଣ କରିଅଛି ଏଇ ନ୍ୟୁଜ୍ ଚ୍ୟାନେଲ ମାନଙ୍କରେ ରହି ମୁଁ ସାରାଦେଶର ଆ ସମସ୍ତ ଖବର ରଖିପାରୁଛି ନିଜ ଘରେ ବସି ସମସ୍ତ ଖବର ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ଖବର ମୁଁ ନିଜ ଘରେ ବସି ନିଜେ ସବୁ କିଛିି ଜାଣିପାରୁଛି